ଦୈନଦିନ ଜୀବନରେ ବଞ୍ଚିବାପାଇଁ ମଣିଷର ଖାଦ୍ୟ ନିହାତି ଦରକାର ଆଉ ଖାଦ୍ୟ ନ ଖାଇଲେ ମଣିଷ ବଞ୍ଚିବନାହିଁ ମୋର ଯେତେବେଳେ ଅବସର ସମୟ ମିଳେ ମୁଁ ରୋଷେଇ କରିବା ପାଇଁ ଭଲ ଭଲ ଲାଗେ ସେ ରୋଷେଇ ମଧ୍ୟରେ ହେଲା ମାଂସ ତରକାରୀ ଚିକେନ କୁରୁମା ପନିର ତରକାରୀ ପଣସ ତରକାରୀ ଏଗୁଡ଼ା ମୁଖ୍ୟତଃ ବହୁତ ଭଲ ଲାଗେ ତା ସହିତ ଜଳଖିଆ ତିଆରି ମଧ୍ୟ ମୋତେ ବହୁତ ଭଲ ଲାଗେ ତଦ୍ ମଧ୍ୟରୁ ଚାଉଳ ପରିବା ମୋତେ ତିଆରି ପାଇଁ ବହୁତ ଭଲ ଲାଗେ କାରଣ ଏହା ସହଜରେ ଆଉ ଶୀଘ୍ର ତିଆରି ହେଇପାରେ ଆଉ ଏହାର ତିଆରି କହୁଛି ଚାଉଳ ବରା ସାଧାରଣତଃ ଚାଉଳ ବିରିରୁ ତିଆରି ହୋଇଥାଏ ପ୍ରଥମେ ଏହାକୁ ବତୁରାଇ ଶିଳରେ ବାଟି ତେଲରେ ଛାଣି ତିଆରି କରାଯାଏ ଆଉ ଏଡ଼ା ଏହି ପରା ଆମ ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଜଳଖିଆ ଭାବେ ପ୍ରସିଦ୍ଧି ଲାଭ କରିଥାଏ